ଆମେ ଯେହେତୁ ଓଡ଼ିଆ ତ ଆମ ଭାଷା ହେଉଛି ଓଡ଼ିଆ ତ ଆମେ ଯେହେତୁ ଓଡ଼ିଶାର ଲୋକ ଆମେ ଓଡ଼ିଆ କହିବାକୁ ବହୁତ ଭଲପାଉ ଓଡ଼ିଶାର ଅନ୍ୟ ଭାଷାର ଲୋକମାନେ ବି ରହୁଛନ୍ତି କିନ୍ତୁ ଓଡ଼ିଆ ଭାଷାର ଲୋକମାନେ ଟିକିଏ ଅଧିକ ରହୁଛନ୍ତି ଯେମିତିକି ମନେକର ଆମେ ଓଡ଼ିଆ କହୁଛେ ତ ଯେଉଁ ଲୋକମାନେ ଓଡ଼ିଆ କହି ପାରୁନାହାନ୍ତି କ ଓଡ଼ିଆ କହୁନଥିବା ମାନେ ଲୋକମାନେ ବି ଅଛନ୍ତି ତ ସେମାନଙ୍କୁ ଆମେ କେମିତି ଯୋଗାଯୋଗ କରିବା କି ନିଜ ଭାଷା କେମିତି ବ୍ୟବହାର କରିବା ବେଳେବେଳେ ମାନେ ଥାଆନ୍ତି କି ଆମେ ଜଣଙ୍କ ସହିତ ଆମେ ଯୋଗାଯୋଗ କରୁଛେ ସେ ଓଡ଼ିଆ ଜାଣିନି ତ ଆମେ ତା' ସହିତ କେମିତି ବ୍ୟବହାର କରିବା ଯଦି ଆମେ ତା' ଭାଷା ଜାଣି ଯେତେବେଳେ ତା' ଭାଷାରେ ଆମେ ତାକୁ କହିବାକି ଆମେ ଓଡ଼ିଶାର ଲୋକ ଆମେ ଓଡ଼ିଆ କହୁଛୁ ତୁ ଆମ ପରିକା ଓଡ଼ିଆ ଶିଖେ ନହେଲେ ଆମେ କିଛି ଠାର ସାହାଯ୍ୟରେ କହିପାରିବା କି ଏମିତି କହିକି ତାକୁ ଆମେ ଓଡ଼ିଆଟା ବୁଝେଇବା ଯଦି ସେ ଆମ ଓଡ଼ିଆକୁ ଟିକିଏ ଟିକିଏ ବୁଝିପାରୁଛି ତ ତାହେଲେ ଆମେ ତାକୁ ଓଡ଼ିଆ ଆଉ ଆମ ଓଡ଼ିଆ ଭାଷା ଓ ତା' ଭାଷାକୁ ମିଶେଇ ମାଶେଇକି ବୁଝେଇକି ତାକୁ ଆମେ ଆମ କଥାରେ ବୁଝେଇପାରିବା ନହେଲେ ଯଦି ସେ ଜାଣିନି ତାହେଲେ ଆମେ ତା' ସହିତ ଯୋଗାଯୋଗ କରିବାକୁ ନିଜ ଭାଷାକୁ ବ୍ୟବହାର କରିପାରିବା କାରଣ ନିଜ ଭାଷା ବ୍ୟବହାର କରିବା ମାନେ ଆମର ତ ସେ ପୁରା ଓଡ଼ିଆଟା ସେ ବୁଝିପାରିବନି ହେଲେ ଆମେ ଚେଷ୍ଟା କରିବା କି ସେ ଯେମତି ଆମ ଓଡ଼ିଆଟାକୁ ବୁଝିପାରୁ ମାନେ ଆମେ ଆମେ ଖାଇବାଟାକୁ କହୁଛେ ଖାଇବା ସେ ଯଦି ଖାଇବାକୁ କିଛି ଅଲଗା କହୁଛି ତ ଆମେ ସେଇଟା ଠାର ମାଧ୍ୟମରେ କହିବା କି ଜିନଷଟାକୁ ଆମେ ଏଇ ପ୍ରଣାଳୀଟାକୁ ଆମେ ମନେକର ଏମତି ଖାଉଛେ ତ ସେଇଟାକୁ ଆମେ ଖାଇବା କହୁଛେ ତ ସେଇ ହିସାବରେ ଆମେ ତାଙ୍କ ସହିତ ଯୋଗାଯୋଗ କରିବା